ଓଡ଼ିଆ ଦୈନନ୍ଦିନ ବ୍ୟବହୃତ ଭାଷା ଯେମିତିକି ଆମେ କହୁଛୁ ମାଲକାନଗିରି ଓଡ଼ିଆରେ ସେମିତି ଆମେ ସର୍ଟରେ କହିଦେଉଛୁ ମାଲକାନଗିରି ସେମିତିକି ଆମେ ଯଦି କାହାକୁ ଡାକିବା ଇହାରକୁ ଆସ ଆମେ ଡାଇରେକ୍ଟ କହିଦେବୁ ଏଠିଆ ସେମିତିକି ଆମେ କହୁଛୁ ଯେ ଯେମିତି କର୍ମ ତାର ସେମିତି ଫଳ ତାର ଅର୍ଥ ଯେ ଯିଏ ଯେମିତି କର୍ମ କରିବ ତାକୁ ଭଗବାନ ସେମିତି ହିଁ ଭଲ ଦେବ କୋରିଆ ବାକ୍ୟ ଭାଷା ପରେ ଯେମିତିକି ଆମ ଓଡ଼ିଶା ଯେମିତିକି ଆମେ କହୁଛୁ ଓଡ଼ିଶା ଆମ ଖାତାରେ ଲେଖା ହେଉଛି ଓଡ଼ିଶା କିନ୍ତୁ ଆମେ ତାହାକୁ ସର୍ଟରେ କହିଦେଉଛୁ ଓଡ଼ିଶା ଯେମିତିକି ଆମେ କାହାକୁ ପଚାରିଲେ ଭାତ ଖାଇଲୁ କିନ୍ତୁ ଓଡ଼ିଆ ବାକ୍ୟ ଭାଷାରେ ତମେ ଭାତ ଖାଇଲ